ପାଣିପାଗ ହଠାତ୍ ବଦଳିବା ଦ୍ୱାରା ଫସଲ ଗୁଡ଼ିକ ଅନେକ ମାତ୍ରାରେ ନଷ୍ଟ ନଷ୍ଟ ହେଇଯାଉଛି ଯେମିତି ହଠାତ୍ ବର୍ଷା ଆସିଲେ ଏ ଝଡ଼ ଆସିଲେ ଫସଲ ଗୁଡ଼ିକ ନଷ୍ଟ ହେଉଛି ଯଦି ଆମେ ଆଗରୁ ତାହା ଜାଣିପାରିବା ମନେ କର ମରୁଡ଼ି ଆସୁଛି ତା'ପୂର୍ବରୁ ଆମେ କେନାଲ ସିଷ୍ଟମ୍ କରିକି ରଖିଥିବା ଯେମିତି ଫସଲକୁ ପାଣି ଦେବାରେ କିଛି ଯେପରି ଅସୁବିଧା ହେବ ନାହିଁ ଯଦି କୀଟ ଲାଗିଲେ ଫସଲରେ ତେବେ ଆମେ ସଠିକ୍ ସମୟରେ ଆଣି କୀଟ ମରା ଔଷଧ ପକାଇ ପାରିବା ଏଇଭଳି ଆମେ ପାଣି ବା କୀଟ ଏବଂ ଅନ୍ୟାନ୍ୟ କାରଣରୁ ପରିବର୍ତ୍ତନ ସହିତ ଖାପ ଖୁଆଇ ଆମ ଫସଲକୁ ପ୍ରଭାବିତ ହେବାରୁ ବଞ୍ଚାଇ ପାରିବା